ଆମ ଅଞ୍ଚଳର ଆଞ୍ଚଳିକ ଲୋକମାନେ ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ମନୋନିବେଶ କରିଥାନ୍ତି ଯେପରି ଅନେକ ଲୋକ ଶିଳ୍ପାଞ୍ଚଳ ରେ ନିଯୁକ୍ତି ହୋଇଥାନ୍ତି ଶିଳ୍ପାଞ୍ଚଳ ଗୁଡ଼ିକରେ ଅନେକ ଦ୍ରବ୍ୟ ଉତ୍ପାଦନ ରହିଥାଏ ତେଣୁ ସେମାନେ ଭଲ ଦୁଇ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିଥାଆନ୍ତି ଏଠାରେ ବହୁତ ବହୁ ଶିଳ୍ପାଞ୍ଚଳ ରହିଥିବାରୁ ବହୁତ ଲୋକମାନେ ମଧ୍ୟ ବହୁତ ଲୋକମାନେ ମଧ୍ୟ ଏଥିରେ ଚିରୋପ୍ରକୃତ ହୋଇଥାନ୍ତି ଏହା ଛଡ଼ା ଅନେକ ଲୋକମାନେ ଯେପରି ନିରକ୍ଷର ଲୋକମାନେ ପାଠ ନ ପଢ଼ିପାରି କୃଷି ଉପରେ ନିର୍ଭର କରିଥାଆନ୍ତି ଆମ ଖୋର୍ଦ୍ଧା ଜିଲ୍ଲାଟି ଆମ ଖୋର୍ଦ୍ଧା ଜିଲ୍ଲାଟି ଭଲ ଗମନାଗମନ ସୁବିଧା ଥିବାରୁ କୃଷକ ମାନଙ୍କ ପାଇଁ ମଧ୍ୟ ଉତ୍ପାଦନ ଏବଂ ଏହାକୁ ବିକ୍ରି କରିବାରେ କୌଣସି ଅସୁବିଧା ହୁଏ ନାହିଁ ଏବଂ ସେମାନଙ୍କ ଉତ୍ପାଦନ ଜିନିଷ ଗୁଡ଼ିକ ଠିକ୍ ପରିମାଣରେ ଏବଂ ମୂଲ୍ୟରେ ବିକ୍ରି ହୋଇଯାଏ ତେଣୁ ଆମ ଅଞ୍ଚଳର ଲୋକମାନେ କୃଷି କରି ମଧ୍ୟ ସ୍ୱଚ୍ଛଳରେ ରହିପାରନ୍ତି ଏବଂ ଚଳିପାରନ୍ତି